ବଗିଚାନ ଆମେ ଜଗାଇଛୁ ଫଲମୂଲ୍ ଜଗାଇଛୁ ଆମ୍ ତା'ପରେ ଜାମ୍ ତା'ପରେ ଇଏ ବାଇଙ୍ଗନ୍ ପାତଲଘଣ୍ଟା ବିନ୍ ଗର୍ସେମି ଝୁଲେର୍ ତା'ପରେ ପୁଟଲ୍ ଏଇଟା ଆମେ ଜଗାଇଛୁ ଆର୍ ଜିନିଷମାନ୍ ଖାଇବାର୍ ଲାଗି ଆମକୁ ଭଲ୍ ଲାଗ୍ସି ଆରକୁ ଚାଷ୍ କଲାବୋଲ୍କେ ବି ବଢ଼ିଆ ଲାଗ୍ସି ଭଲ୍ ଲାଗ୍ସି ଚାଷ୍ କଲା ବେଲ୍କି ବସ୍ମୁ କାଁ କେ କାମ୍ କରିବୁ ଫିର୍ ବସ୍ମୁ କାଁ କାମ କରିବୁ ଏନ୍ତା କରି କରି ଏନ୍ତା କରି କରି ଆମେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକେ ଆଇସୁଁ